ଖରାଦିନରେ ବେଶୀ ଟାଇମ୍ ଲାଇନ୍ ରୁହେନି ସନ୍ଧ୍ୟାବେଳେ ସକାଳେ ଖରାବେଳେ ରାତିଟା ପ୍ରାୟ ଟାଇମ୍ ବହୁତ ଟାଇମ୍ କଟେ ଏମିତି ଚବିଶ ଘଣ୍ଟାରୁ ବାର ଘଣ୍ଟା ବାର ତେର ଘଣ୍ଟା ଦିନରେ ଲାଇନ୍ ରୁହେ

ଆଉ ବାଡ଼ିରେ ପନିପରିବା ଯେଉଁ ଲଗାଇଥାଉ ସେଥିରେ ପାଣି ବି ଦେଇପାରୁନା

ଆଉ ପାଣି ଯେଉଁ ଆସେ ସପ୍ଲାଇ ପାଣି ଯେଉଁ ଆସୁଛି ସେଥିପାଇଁ ଲାଇନ୍ କଟିଯାଇଥିବ ଯେଉଁ ଟାଇମ୍ରେ କଟିଯାଇଥିବ ପାଣି ଆସିଥିବ ତାପରେ ଆଉ ଲାଇନ୍ ଆସିଲାଠୁ ଆଉ ପାଣି ଆସେନି ପାଣି ପାଇଁ ବି ଅସୁବିଧା ହୁଏ ଆଉ ବର୍ଷା ଦିନରେ ଲୁଗାପଟା ବାହାରେ ଶୁଖେନି ଆମେ ଫ୍ୟାନ୍ ଦେଇକି ସୁଖାଇବା ପାଇଁ ଚାହିଁଲା ବେଳକୁ ଲାଇନ୍ ନଥିବ ଆଉ ପୋକ ଜୋକ ମଛ ମଶା ମାଛି ହୁଏ ବର୍ଷା ଦିନରେ ବହୁତ ଶୀତ ଦିନରେ ଲାଇନ୍ ପ୍ରାୟ ରୁହେ ଶୀତ ଦିନରେ ସେତେ କଟେନି ଶୀତ ଦିନରେ ଠିକ ଠାକ ଲାଇନ୍ ରୁହେ